କୋଉ ଧର୍ମ ପ୍ରତି ମୋର ଏମିତି ସେଇ ଧର୍ମ ଛୋଟ ଏଇ ଧର୍ମ ବଡ଼ ଏମିତି କିଛି ଅବଗୁଣ ନାହିଁ କାରଣ ମୋ ପାଖରେ ସବୁ ଧର୍ମ ସମାନ ସବୁ ଧର୍ମକୁ ସମସ୍ତେ ସମାନ ଆଖିରେ ଦେଖିଲେ ଯାଇ ଆଗେ ଯାଇ କେବେ ଭାରତରେ ଧର୍ମ ଧର୍ମକୁ ନେଇ ବିବିଧତା କି ମାଡ଼ଗୋଳ କି ଭବିଷ୍ୟତରେ କୌଣସି ଏଇ ବିବିଧ ଏସବୁ ହେବ ନାହିଁ ସମସ୍ତ ନାଗରିକ ଭାରତର ଯଦି ସବ ଧର୍ମକୁ ସମାନ ଆଖିରେ ଦେଖିବ ତାହେଲେ ଧର୍ମକୁ ନେଇ କେବେ ଏମିତି ମାଡ଼ଗୋଳ କି ଭବିଷ୍ୟତରେ ବିବିଧ ହେବ ନାହିଁ ଧର୍ମକୁ ବଜାଇ ରଖିବାକୁ ହେଲେ ଭାରତର ସମସ୍ତ ନାଗରିକକୁ ସବୁ ଧର୍ମକୁ ସମାନ ଆଖିରେ ଦେଖିବାକୁ ହେବ ତେଣୁ ଭବିଷ୍ୟତରେ ଯେମିତି ସମସ୍ତ ଧର୍ମ ଏବଂ ଆମେ ସମସ୍ତ ଭାରତୀୟ ଏବଂ ଭାରତରେ ରହୁଥିବା ସମସ୍ତ ଧର୍ମର ଲୋକ ଯେମିତି ଭଲ ଭାବରେ ରହିବ ସେଥିପାଇଁ ସମସ୍ତେ ସେଇ ଧର୍ମକୁ ନେଇ କେବେ ବିବିଧ ନ କରୁ ଏବଂ ଭଲ ଭାବରେ ମିଳିମିଶି ସମସ୍ତ ଧର୍ମର ଲୋକ ରହନ୍ତୁ